ଦୌଡ଼ିବା ପାଇଁ ମୋର ପ୍ରିୟ ଯଥା ହେଲା ସୁ କାରଣ ଏହା ସୁ ପିନ୍ଧି ଦୌଡ଼ିଲେ ତାହା ଟିକେ ସ୍ଲିପ୍ ହବ ମାତ୍ର ସ୍ଲିପ୍ ତ ହେଇପାରେ କାରଣ କହାର କହିହେବ ନାହିଁ ମୋର କିନ୍ତୁ ସେମିତି ସ୍ଲିପ୍ ହଉନି ତ ମୋର ମୋତେ ଭଲ ଲାଗେ ଆର୍ ପସନ୍ଦ ମଧ୍ୟ ପିନ୍ଧେ